ସରକାର ତରଫରୁ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇଛନ୍ତି ଗରିବ ଲୋକମାନେ ଯେପରିକି ତାଙ୍କ ସ୍ୱାସ୍ଥ୍ୟର କୌଣସି ଅସୁବିଧା ନ ହେବ ସେଥିପାଇଁ ସରକାରୀ ବିଭିନ୍ନ ପ୍ରକାର ସ୍ ଆମ୍ବୁଲାନ୍ସ ଯେପରି ଶହେ ଆଠେ ଶହେ ଦୁଇ ଜନନୀ ଏକ୍ସପ୍ରେସର ସୁବିଧା ବ୍ୟବହାର କରିଛନ୍ତି ଗୋ ଜଣଙ୍କର ଯଦି ନାହିଁ ସିଏ ସାଧାରଣତଃ ଶହେ ଆଠ ଆମ୍ବୁଲାନ୍ସକୁ କଲ କରିପାରିବ ଯାହାଦ୍ୱାରା କି ଆମ୍ବୁଲାନ୍ସ ଆସି ତାକୁ ହସ୍ପିଟାଲରେ ପହଁଞ୍ଚେଇ ପାରି ତାର ସେ ଆଉ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଆସିଲା ପରେ ତାକୁ ଆଣିକି ପୁଣି ଘରେ ବି ଛାଡ଼ି ଦେଇପାରୁଛି ସାଧାରଣତଃ ଜଣେ ମା' ଗର୍ଭବତୀ ସ୍ତ୍ରୀ ଯେମିତି ତାର ପିଲା ଜନ୍ମ ସମୟରେ ଶହେ ଦୁଇକୁ ଆଁ ଅଛି ଜନନୀ ଏକ୍ସପ୍ରେସ୍ ଆ ଠିକ୍ ସମୟରେ ଆସିକି ମାଆ ଓ ଛୁଆଙ୍କର ଅଁ ସେବାରେ ପହଁଞ୍ଚି ପାରୁଛି ଓ ମାଆ ଛୁଆଙ୍କୁ ଦୁଇ ଜଣଙ୍କର ସ୍ୱାସ୍ଥ୍ୟ ବି ଉନ୍ନତି ରହିପାରୁଛି ତାପରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବି ଅଛି ଯେ ଯେଉଁଟାକି ସରକାରଙ୍କର ସବୁଠାରୁ ବଡ଼ ଏକ ଯୋଜନା ସାଧାରଣତଃ ଗରିବ ଲୋକମାନେ ଏଁ ସରକାରୀ ବେସରକାରୀ ମେ ହସ୍ପିଟାଲ ମାନଙ୍କରେ ନିଜର ରୋଗକୁ ଭଲ କରିବା ନିମନ୍ତେ ତାର ବ୍ୟବହାର କରିପାରୁଛନ୍ତି ମାଗଣାରେ ଔଷଧ ଅପରେସନ ହୋଇପାରୁଛି ଏଁ ସାଧାରଣତଃ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଜଣେ ପୁରୁଷକୁ ପାଞ୍ଚ ଲକ୍ଷ ଓ ମହିଳାକୁ ଦଶ ଲକ୍ଷ ଟଙ୍କାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ସେମାନେ ଗରିବ ସାଧାରଣତଃ ଗରିବ ଲୋକମାନଙ୍କ ପାଇଁ ଏଇ ଯୋଜନାଟି ବହୁତ ଉନ୍ନତି ଦାୟକ